ମୁଖ୍ୟତଃ ମୁଁ ଦୌଡ଼ିବା ସମୟରେ କେବଳ ଦୌଡ଼ିବାରେ ହିଁ ମୋର ଧ୍ୟାନ ରଖିଥାଏ ଆଉ ମୋତେ ଏତେ ଗୀତ ଶୁଣିବାକୁ ବି ଭଲ ଲାଗେନାହିଁ କିନ୍ତୁ ମୁଁ ବେଳେବେଳେ କେତେବେଳେ କିମିତି ଗୀତ ଶୁଣିଦିଏ ଯେମିତିକି ମୋତେ ନର୍ମାଲି ହିନ୍ଦୀ ଗୀତ ଏବଂ ଆମର ଓଡ଼ିଆ ଗୀତ ବହୁତ ଭଲଲାଗେ ସେଇଥିପାଇଁ ମୁଁ ଗୀତ ଶୁଣେ